ଆମେ ଗୋଟେ ଯେଉଁ କୁକୁଡ଼ା ଫାର୍ମଟି କଲେ ସେଇ ଯେଉଁ ଫାର୍ମରେ ଆମେ କିଛି ଫାର୍ମ କରିକି ସେଇଟା ପ୍ରଡ଼କ୍ଟ ଗଲେ ତାକୁ ଅଧିକା ଲାଭ କରିବା ପାଇଁ ଆମେ ସାଇଡ଼ରେ ତାକୁ ଆମର ଗୋଟେ ଦୋକାନ କରିକି ମାନେ ଖୁଚୁରା ସେଲ୍ ବି କରିପାରିବୁ ଯେଉଁଟା ରିଟେଲ୍ ସେଲ୍ କୁହାଯାଉଛି ଆମେ ବି ନିଜେ ଦୋକାନ କରିକିରି ରିଟେଲ୍ ସେଲ୍ କରିକିରି ସେଥିରେ ବି ଦୁଇ ପଇସା ଲାଭ ହେଇପାରିବୁ କାରଣ ଆମେ ଯେତେବେଳେ ଗୋଟେ ବ୍ୟବସାୟି କି ଦଉଛୁ ଯେତିକି ରେଟ୍ରେ ଦଉଛୁ ତା ରିଟେଲ୍ ସେଲ୍ଟା ତାଠୁ ଅଧିକା ରହୁଛି ତେଣୁକରି ଆମେ କି ଯେତିକ ଦବାର କଥା ଆମେ ଦେଇଦେଲା ପରେ ଆଉ ବଳକା କିଛି ଆମର ଦୁଇପଇସାର ଅଧିକା ରୋଜଗାର କରିବା ପାଇଁ ଆମେ ବି ସେଠିପଟେ ଦୋକାନଟେ କରି ଆମେ ବି ବିକ୍ରି କରିପାରିବୁ ତା'ର ବି ଆଉ କିଛି ଅଣ୍ଡା ବି ରଖିଲେ କୁକୁଡ଼ା ଅଣ୍ଡା ବି କୁକୁଡ଼ା ଦିଆ ଅଣ୍ଡା କୁକୁଡ଼ା ସେକୁ ରଖିଲେ ବି ଆମେ ବି ସେ ଅଣ୍ଡା ବିକିକିରି ସେଥିରୁ ବି ଦୁଇପଇସା ଲାଭ କରିପାରିବୁ